ଆମର ଗାୟକ ସୋନୁ ନିଗମ ବହୁତ ଭଲ ଗୀତ ଗାଆନ୍ତି ତାଙ୍କର ବହୁତ କଣ୍ଠ ବହୁତ ଶୁ ଶୁଣିବାକୁ ବହୁତ ପସନ୍ଦ ଲାଗେ ମୋତେ ତାଙ୍କର ପେଣ୍ଡାଲରେ ବି ତାଙ୍କର ଯେଉଁ ଫଙ୍କସନ ହୁଏ ସେ ଫଙ୍କସନ ବହୁତ ମୋତେ ଇଣ୍ଟରେଷ୍ଟ ଲାଗେ ବଢ଼ିଆ ବଢ଼ିଆ ଗୀତ ସେ ଗାଆନ୍ତି ଆଉ ସେ ଗୀତ ଶୁଣିଲା ଟାଇମରେ କୌଣସି ଆଉ ଭୋକ ଶୋଷର ଆଉ କୌଣସି ଜଣାପଡ଼ୁନାହିଁ ଏମିତି ଭଲ ସିଙ୍ଗରମାନେ ଆମର ଭାରତରେ ବି ଅଛନ୍ତି ଏଇ ସିଙ୍ଗରର କଣ୍ଠ ବହୁତ ନିର୍ମଳ ଏବଂ ଭଲ ଲାଗେ ସେଇ ଗୀତ ଶୁଣି ବହୁତ ଆମକୁ ଆନନ୍ଦ ବି ଲାଗେ ସବୁବେଳେ ମୁଁ ପ୍ରତ୍ୟେକ ପେଣ୍ଡାଲ କିମ୍ବା ମୋବାଇଲ ମାଧ୍ୟମରେ ଏଇ ଗୀତ ଶୁଣିବାକୁ ବହୁତ ମୁଁ ଇଚ୍ଛା କରେ ସୋନୁ ନିଗମ ବହୁତ ଭଲ ସିଙ୍ଗର୍ ଆଉ ଆମର ଭାରତର ସୁନାମ ଯୋଗ୍ୟ ସିଙ୍ଗର ବହୁତ ଭଲ ଖୁସି ଲାଗେ